ହ୍ୟାଲୋ ମୁଁ ସମ୍ବିତ କହୁଥିଲି ଏ କିଛି ସମୟ ପୂର୍ବରୁ ଏକ କ୍ୟାବ୍ ବୁକ୍ କରିଥିଲି ବୁକିଂ ବେଳେ ନିର୍ଧାରିତ ସମୟ ଦଶ ଘଟିକା ଦର୍ଶାଉଥିଲା ବର୍ତ୍ତମାନ ପନ୍ଦର ମିନିଟ୍ ବିଳମ୍ବ ଘଟିଛି ମୁଁ ଏକ ଜରୁରୀ କାର୍ଯ୍ୟ ନିମନ୍ତେ କ୍ୟାବ୍ ବୁକ୍ କରିଥିଲି ନିର୍ଧାରିତ ସମୟରୁ ବିଳମ୍ବ ହେବାରୁ କ୍ୟାବ୍ଟିକୁ ବାତିଲ କରୁଛି